ଆମ ଅଞ୍ଚଳରେ ବୈଷୟିକ ସମର୍ଥନ ବ୍ୟବସ୍ଥା ବହୁତ ଭଲ ଯାହା ହେଉ ଆଗେ ଯେତେ ନଥିଲା ଏବେ ବହୁତ କମ୍ପ୍ୟୁଟର ଆଉ ସବୁ ଖୋଲିଗଲାଣି କମ୍ପ୍ୟୁଟର ସେଣ୍ଟର ପିଲାମାନଙ୍କ ପାଇଁ ପାଠ ପଢ଼ା ହେଉଛି ଭଲ ଭଲ ଆଉ ଆଗ ଯେଉଁ ଥିଲା ଏସବୁ ନାହିଁ ବହୁତ ଭଲ ମଧ୍ୟ ସରକାରଙ୍କ ତରଫରୁ ମଧ୍ୟ ବହୁତ ପ୍ରୋତ୍ସାହନ ଦିଆହେଉଛି ପିଲାମାନଙ୍କୁ ସେ କିଭଳି ବୈଷୟିକ ସମର୍ଥନ କରିବେ ବୈଷୟିକ ଶିକ୍ଷା କରିବେ ଭଲ ପାଠ ପଢ଼ିବେ ଟେକ୍ନୋଲୋଜି ବିଷୟରେ ଜାଣିବେ ତେଣୁ ଏହି ସବୁ ବିଷୟରେ ଆଗରୁ ଆଗେ ଯେତିକି ଆମେ ହଇରାଣ ହରକତ ହେଉଥିଲୁ ଏବେ ପ୍ରାୟତଃ ସେତେ ହଇରାଣ ହରକତ ହେଉନାହୁଁ